ହ୍ୟାଲୋ ହଁ ହଁ କେଉଁ ଦିନ ନେଇକି ଆସିବେ ଆପଣ କ'ଣ ତିଆରି କରିବେ ଡ୍ରେସ୍ ନା ପ୍ୟାଣ୍ଟ ସାର୍ଟ ନା ବ୍ଲାଉଜ୍ କ'ଣ ତିଆରି କରିବେ ବ୍ଲାଉଜ୍ କେତେ ପ୍ରକାର ଡିଜାଇନ ଅଛି ଆପଣ କେଉଁ ଡିଜାଇନ ଟା ଚାହୁଁଛନ୍ତି କରିବା ପାଇଁ ଅ ହେଉ ଡିଜାଇନ ଡିଜାଇନ ତ ଏବେ ନୂଆ ଡିଜାଇନ ଚାରିକଣିଆ ବେକ ବାହାରିଛି ଆଉ କଳସ ବେକ ବାହାରିଛି ଆଉ ଚେନ ସିଷ୍ଟମ ଆଉ ପ୍ରିନ୍ସେସ୍ କଟ୍ ଅଛି ଚାରି ପାଞ୍ଚ ପ୍ରକାର ଡିଜାଇନ୍ ନୂଆ ବାହାରିଛି ଆଉ ହେଉ ଆସନ୍ତୁ ଯେଉଁ ଡିଜାଇନ୍ ଟା ଆପଣଙ୍କୁ ପସନ୍ଦ ଲାଗିବ ସେଇ ଡିଜାଇନ୍ ଟା ଆପଣ କରିବେ ଆଉ ହେଉ ଯିଏ ସିଏ କରିବେ ଆପଣ ତାଙ୍କୁ ଡାକିକି ନେଇକି ଆସିବେ କାହାର କ'ଣ ଦରକାର କିଏ ବ୍ଲାଉଜ ତିଆରି କରିବ ହଁ ମାପ ରଖିବି ତାଙ୍କ ଠାରୁ ହେଉ ଆସନ୍ତୁ ରଜ ତ ଅଛି ଆହୁରି ଦଶ ବାରଦିନ ଆଉ ଆପଣଙ୍କୁ ଚାରି ପାଞ୍ଚଦିନ ଭିତରେ ତିଆରି କରିକି ଦେବି ସିଲେଇ ଅଛି ଆସନ୍ତୁ ଆପଣ ହଁ ଫୋନ୍ କରିବେ ଆଉ କ'ଣ କ'ଣ ଦରକାର ସବୁ ଅସ୍ତ୍ର କନା ଆଉ ଚେନ୍ ଫିତା ବଟନ ସବୁ ଆଣିବେ ଆଣିଲେ ମୁଁ ସିଲେଇ କରିକି ଦେବି ଆଉ ହଁ ଦୋକାନରେ ଅଛି ଯଦି ଆପଣ ସେଇ କପଡ଼ା ତିଆରି କରିବେ ସେଇଥିରେ କରିଦେବି ନାଇଁ ଯଦି ଆପଣ ଚଏସ୍ କରିକି ଅଲଗା କପଡ଼ା ଆଣିବେ ତାହେଲେ ଆଣିବେ ନହେଲେ ନାଇଁ ମୋ ଦୋକାନରେ ଅଛି ମୁଁ ସିଲେଇ କରିଦେବି ଆଉ ଆଉ ନୂଆ ଭେରାଇଟି ବି ପିଲାଙ୍କର ସବୁ ଡିଜାଇନ ଫ୍ରକ୍ ଆଉ ସ୍କଟ୍ ଆଉ ଟୁପିସ୍ ସବୁ ନୂଆ ଡିଜାଇନ୍ ସିଲେଇ ହେଉଛି ପୁଅ ପିଲାଙ୍କର ବି ସାର୍ଟ ପ୍ୟାଣ୍ଟ୍ ତିଆରି ହେଉଛି ଆଉ ଯାହା ତୁମର ସିଲେଇ କରିବା କଥା ନେଇକି ଆସିବେ ଆଉ ମୁଁ ସିଲେଇ କରିକି ଦେବି ଆଉ ହଁ ତୁମେ ଆଗୁଆ ଫୋନ୍ କରିବ ଫୋନ୍ କଲେ ମୁଁ ଘରେ ଥିବି କି ନଥିବି ଫୋନ୍ ଆଗୁଆ କଲେ ମୁଁ ରହିଥିବି ଦୋକାନରେ ଆପଣ ଆସିବେ ଆଉ ହଁ ହଁ ଶାଢ଼ୀରେ ସବୁ ଫଲ୍ସ୍ ଲଗା ହେଉଛି ନୂଆ ଡିଜାଇନ୍ ରେ ଲେସ୍ ଲାଗୁଛି ଆଉ ତୁମେ ଶାଢ଼ୀ ଅଣିଥିବ ଯଦି ଫଲ୍ସ୍ କି ଲେସ୍ ଲଗେଇବ ଲଗେଇଦେବି ଆଉ ହଁ ନୂଆ ଡିଜାଇନ୍ ସବୁ ବ୍ଲାଉଜ୍ ବାହାରୁଛି ସିଲେଇ ଆଜି କାଲି ତ ବିଭିନ୍ନ ପ୍ରକାର ନୂଆ ଡିଜାଇନ୍ ସବୁ ବାହାରିଲାଣି ସବୁ ଟିଭି ରେ ସବୁ ଦେଖୁଛନ୍ତି ହଁ ଆଉ ସେତେବେଳେ ତୁମକୁ ଯେଉଁ ଡିଜାଇନ୍ ଟା ଭଲ ଲାଗିବ ଆଉ ସେଇ ଡିଜାଇନ୍ ଟା ତୁମେ କରିବ ଆଉ ହଁ ଆପଣ କେଉଁ ହାତ ଲଗେଇବେ ଲେସ ହାତ ଲଗେଇବେ ନା ଏ କପଡ଼ା ରେ ଲଗେଇବେ ଛୋଟ ହାତ କରିବେ କି ବଡ଼ ହାତ କରିବେ ଯାହା ଦେଖିଲେ ତୁମକୁ ଯେଉଁଟା ପସନ୍ଦ ଆସିବ ସେଇଟା କରିବେ ଆଉ ହଁ ହଁ ଆପଣ ଦୋକାନକୁ ଆସନ୍ତୁ ହଁ ଜଟଣୀ ରେ ମୋ' ଦୋକାନ ଅଛି ଘରେ ବି ଅଛି ଆଉ ତୁମକୁ ଯେଉଁଠି ସୁବିଧା ହେବ ସେଠିକି ଆସ ହଁ ହେଉ ତୁମେ ଆସିଲା ବେଳେ ଆଗୁଆ ଟିକେ ଫୋନ୍ କରିଦେବ ଅ ହେଉ ମୁଁ ରଖିଲି ଅ ହେଉ